ନକ୍ଷତ୍ର ଓ ବ୍ରହ୍ମାଣ୍ଡରେ ଭ୍ରମଣ କରି ଆମେ ବହୁତ କିଛି ଶିଖିପାରିଲୁ ଯାହାକି ଆମେ ଜାଣିପାରିଲୁ ଯେ ପ୍ରଥମେ ଚନ୍ଦ୍ରରେ ଯାଇକି ସେଠାରେ ଥିବା ଜଳବାୟୁ ଅଛି କି ନାଇଁ ସେସବୁ ବିଷୟରେ ଆମେ ବହୁତ ଭଲ ଭାବରେ ତଥ୍ୟ ସବୁ ଜାଣିପାରିଲୁ ଯାହାକି ଆମେ ବୈଜ୍ଞାନିକମାନଙ୍କ ଦ୍ୱାରା ହିଁ ଏହିସବୁ ତଥ୍ୟ ଜାଣିବାକୁ ପାଇଛୁ ଏବଂ ଏହିସବୁ ଜାଣିବା ଦ୍ୱାରା ଆମ ପାଇଁ ବହୁତ କିଛି ସୁବିଧା ସୁଯୋଗ ମଧ୍ୟ ପାଇପାରୁିଛୁ ଏହାଦ୍ୱାରା ଆମେ ସବୁ ନକ୍ଷେତ୍ର ଓ ବ୍ରହ୍ମାଣ୍ଡରେ ଭ୍ରମଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛୁ